ଜୀବନରେ ମୁଁ ସମ୍ମୁଖୀନ ହୋଇଥିବା ଆହ୍ଵାନ ଗୁଡ଼ିକ ହେଲା ମୋତେ ଗାଡ଼ି ଚଲାଇ ଆସେନି ମୋ'ର ଅକ୍ଷର ଗୁଡ଼ିକ ଅସୁନ୍ଦର ମୁଁ କୌଣସି କଥା ଜଲଦି ମନେ ରଖି ପାରେନି ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ମୁଁ ଶତ ଚେଷ୍ଟା କରି ଏବେ ସଫଳ ହୋଇଛି ଯେପରି ଧୀରେ ଧୀରେ ଗାଡ଼ି ବିଷୟରେ ଜାଣି ଚଲାଇବା ଶିଖିଲି ବାରମ୍ବାର ଲେଖିକି ଅକ୍ଷର ସୁନ୍ଦର କରିଲି ଏବଂ ବହୁତ ଶୁଣିବାକୁ ଚେଷ୍ଟା କଲି ଯାହାଦ୍ଵାରା ଏବେ ମୋ'ର ସବୁ କଥା ମନେ ରହି ପାରୁଛି